ଆମ ଗାଁ ଗ୍ରାମରେ ଅଛି ଯେଉଁ ସିଲେଇ ମେସିନ କି ନେଇ କହିଲେ ଆଉ ମିନେରାଲ ୱାଟରର ମଧ୍ୟ ଅଛି ତ ବହୁତ ପ୍ରକାର ବ୍ୟବସାୟ ମାନେ ଗୋଟେ ଲୋକ ସତ ଗୋଟେ ପ୍ରକାର ମିସନ୍ ଯେ ଯାହା ମୁଣ୍ଡକୁ ଯେଉଁ ଭଳିଆ ବ୍ୟବସାୟ ତାକୁ ଭଲ୍ ଲାଗିଲା ତ ସେ ସେଇଭଳିଆ ବ୍ୟବସାୟ କରିବା ଆମ ଏ ବିଭିନ୍ନ ପ୍ରକାର ଅଛି ଯେମିତିକି ମାନେ ତେଜରାତି ସଉଦା କଲା ବହୁତ ପ୍ରକାର ବ୍ୟବସାୟ ଆଉ କିଛି ଲିମିଟ୍ ହିଁ ନାହିଁ କେଉଁଥିରେ